ଆମ ଅଞ୍ଚଳର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରନ୍ତି ଆଉ ଯୋଉ ଲୋକମାନେ ଚାଷ କରୁଚନ୍ତି ଆଉ ସେମାନେ ଫସଲ ଅମଳ ସମୟରେ ଆଉ ଯେତିକି ଫସଲ ପାଇଲେ ତାକୁ ବିକ୍ରି କରିବା ପାଇଁ ସେମିତି କିଛି ସୁବିଧା ନାହିଁ ଆଉ ପାଖରେ ମଣ୍ଡିର ବ୍ୟବସ୍ଥା ବି ନାହିଁ ତେଣୁ ଯେଉଁ ମଧ୍ୟସ୍ତି ମାନେ ଅଛନ୍ତି ସେମାନଙ୍କୁ ସେମାନଙ୍କୁ ଦେବାପାଇଁ ବାଧ୍ୟ ହେଉଚୁ କମ ପଇସାରେ ସେ ଯାହା କହୁଚନ୍ତି କମ୍ ପଇସାରେ ଦେବାପାଇଁ ବାଧ୍ୟ ହେଉଛୁ ଆଉ ତେଣୁ ଆମର ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦୋହଲି ଯାଉଛି ଆଉ ଏହିସବୁ ଅସୁବିଧା ହେଉଛି ଆଉ